ହଁ ମୁଁ ବିଭିନ୍ନ ପ୍ରକାର ରାଜନୀତିକ ନେତାଙ୍କ କଥା ମୁଁ କହିପାରିବି ୱିଥ୍ ସେମାନଙ୍କୁ ମଧ୍ୟ ମୁଁ ଜାଣିଛି ତା ମାନଙ୍କ ଭିତରୁ ଆମର ଯେମିତିକି ରାଜନୀତିକ ନେତା ହେଲେ ଆମର ନିରଞ୍ଜନ ପଟ୍ଟନାୟକ ସୁର ରାଉତରାୟ ଅପରାଜିତ ଷଡ଼ଙ୍ଗୀ ପ୍ରତାପ ଷଡ଼ଙ୍ଗୀ ନବୀନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ତା' ସହିତ ଭୁପିନ୍ଦ୍ର ସିଂ ଏମିତି ବହୁତ ମାନେ ନେତା ତାପରେ ଆମ ତାରାବାହିନୀ ପତି ତାପରେ ଏମିତିକି ଆହୁରି ବହୁତ ନେତା ଅଛନ୍ତି ଆଉ ସେମାନେ ମଧ୍ୟ ଓଡ଼ିଶା ପାଇଁ ବହୁତ କାମ କରିଛନ୍ତି ଯେମିତିକି ନବୀନ ପଟ୍ଟନାୟକ ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେ ଜଣେ ଭଲ ସଚ୍ଚୋଟ ଓ ନିଷ୍ଠାଧାର ଲୋକ ସେ ଭଲ କାମ କରିଛନ୍ତି କରନ୍ତି ଓ ସେମାନେ ସେ ତାଙ୍କ ଦଳକୁ ବହୁତ ଭଲ ଭାବରେ ପରିଚାଳନା କରିଥାନ୍ତି ଯାହା ସେମାନଙ୍କ ତାଙ୍କ ସାମ୍ନାରେ ତାଙ୍କ ଦଳର କୌଣସି ନେତା ମନ୍ତ୍ରୀମାନେ କୌଣସି ମୁହଁ ଖୋଲନ୍ତି ନାଇଁ ଆଉ ସେ ଯାହା କୁହନ୍ତି ତାଙ୍କୁ ସ୍ଵାଦରେ ଗ୍ରହଣ କରନ୍ତି ସବୁ ନେତା ମନ୍ତ୍ରୀମାନେ ତାଙ୍କ ନବୀନ ପଟ୍ଟନାୟକ ପାଖରେ ତାଙ୍କର ନେତା ମନ୍ତ୍ରୀମାନେ କୌଣସି ପ୍ରକାର ପାଟି ଖୋଲି କୌଣସି କଥା କହିପାରନ୍ତି ନାଇଁ ନବୀନ ପଟ୍ଟନାୟକ ଯେକୌଣସି ନିର୍ଦ୍ଦେଶ ଦିଅନ୍ତି ସେ ତାକୁ କରିବା ପାଇଁ ବାଧ୍ୟ ସେମିତିକି କଂଗ୍ରେସର ନେତା ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ ସୁର ରାଉତରାୟ ଏମାନେ କଂଗ୍ରେସର ନେତା ଏମାନେ କଂଗ୍ରେସ ଦଳକୁ କେମିତି ଆଗକୁ ନେବେ କେମିତି ତାର ଭଲ କମିଟି ଗଠନ କରିବେ ଲୋକମାନଙ୍କ ପାଖରେ କେମିତି ପହଁଞ୍ଚିବେ ଲୋକମାନଙ୍କର ସେବା କେମିତି କରିପାରିବେ ଭଲ ଆଉ ଲୋକ ଜନହିତ ପାଇଁ କଣ କ'ଣ ସବୁ ବ୍ୟବସ୍ଥା କଲେ ଆଗକୁ ଭଲ ହୋଇପାରିବ ଏହି କଥାରେ ସେମାନେ ମଧ୍ୟ ଚିନ୍ତା କରିଥାନ୍ତି ଆଉ ସେମିତିକି ଅପରାଜିତା ଷଡ଼ଙ୍ଗୀ ପ୍ରତାପ ଷଡ଼ଙ୍ଗୀ ଏ ହେଲେ ବିଜେଡ଼ି ଦଳ ବିଜେପି ଦଳର ଲୋକ ଏମାନେ ବିଜେପିରୁ ପ୍ରତିନ୍ଦୋଦିତା କରି ଏମାନେ ଜିତିଛନ୍ତି ଆଉ ଏମାନେ ମଧ୍ୟ ଓଡ଼ିଶାର ହିତ ପାଇଁ ଓ ଲୋକମାନଙ୍କ ହିତ ପାଇଁ ସେମାନେ କାମ କାମ କରନ୍ତି ଆଉ ପ୍ରତିଟି କଥାଟାକୁ ନେଇ ସେମାନେ ଆସେମ୍ବିଲିରେ ଯେମିତିକି ପାର୍ଲାମେଣ୍ଟରେ ପ୍ରତିବାଚକ ସେ ଓଡ଼ିଶାରୁ ଏମପି ଅଛନ୍ତି ଆଉ ପ୍ରତି ଲୋକଙ୍କର କଥାକୁ ନେଇକି ସେମାନେ ପାର୍ଲାମେଣ୍ଟରେ ପକାଇଥାନ୍ତି ଓ ଲୋକଙ୍କ ସେବାକୁ ସେମାନେ ସେଠାକୁ କାର୍ଯ୍ୟ ଆଣି ଲୋକମାନଙ୍କ ହିତରେ କାମ କରିଥାଆନ୍ତି ସେଥିପାଇଁ ଏଇସବୁ ନେତାମାନଙ୍କୁ ମୋତେ ବହୁତ ପସନ୍ଦ ଲାଗେ